ଆମେ ମାଛ୍ ଧରି ଯାଏସୁଁ ଆମର୍ ଇନ ବନ୍ଧ ମାନେ ଅଛେ ବଲେ ସେ ବନ୍ଧ୍ କେ ତାର୍ମାନେ ମାଛ୍ ତାର୍ମାନେ ଧରିଦେଲେ ମଛୱାଲା ମାନେ ଆମେ ଯାଏସୁଁ ସେ ତରା ତରା ବନ୍ଧ ତରା ତରା ହେଇକିରି ଆମେ ଯେନ୍ଟା ତାର୍ମାନେ ଗୁଟେଗୁଟେ ଡେଗ୍ବା ବେଲେ ଆମେ ଧର୍ସୁଁ ଆରୁ ବହୁତ୍ ଭଲ୍ ଲାଗ୍ସି ସାଙ୍ଗସାଥୀଥି କାଦୋ ଭିତରେ ବି ଧର୍ସୁଁ ଆଉ ମୋର୍ ଟେଇମ୍ଥି ତାର୍ମାନେ ମୋର୍ ଭାଇକେ ମୁଇଁ ଦେଖିଛେ ଯେ ସେ ଏନ୍ତା ତାର୍ମାନେ ମାଛଟେ ଧରିଥିଲା ଯେ ଧରି ନାଇଁପାରୁଥିଲା ସେ ମାଛ ତିନ୍ ଫୁଟ୍ ଥିଲା ସେନ୍କେ ଯାଇକିରି ମୁଇଁ ତାର୍ମାନେ ତାର୍ ସାହାଯ୍ୟ କନିଁ ମୁଇଁ ବି ଧରିଥିନିଁ ଦୁଇ ଭାଇ ଧରିଥିନୁଁ ସେ ମାଛ କେ ଆଉ ସେ ମାଛ ଯେତେବେଲେ ଆମେ ଧରିକିରି ଆସି ନାଇଁ ପାରୁଥାଇ ବଲେ ଆମେ ଗୁଟେ କାଦୋନେ ଜାକିଦେନୁଁ ଆରୁ ସବ୍ କିହେ ନେଇଁ ଦେଖଲେ ଆମେ ନେଉଁ ବଲଥିନୁଁ ଆରୁ ତାପରେ ଯେତେବେଲେ ଆମେ ନେଇକିରି ପଲାମୁ ବଲୁଥିନୁଁ କିହେ ନେଇଁ ଦେଖବାର୍ ବଲୁଥିନୁଁ ଜନେ ଆମ୍କୁ ଦେଖ୍ଲା ସେ ମଛୱାଲ୍ ଯେନ୍ ମାଲିକ୍ ଦେଖ୍ଲା ଆର୍ ସେ ଆମକୁ ତାମାନେ ଆମ୍କୁ କୁଦେଇକରି ତାର୍ମାନେ ଆମର୍ ମାଛଟା ତାମାନେ ଛଡ଼ାଇ କରି ନେଇଗଲା ଆମ୍କୁ ବହୁତ୍ ତାର୍ମାନେ ଖରାପ୍ ଲାଗ୍ଲା ବାକି ସେଥିର୍ ତାର୍ମାନେ ଯେନ୍ ଅଧା ଯେନ୍ ଲୁକେଇ କରି ରଖିଥିନୁଁ ଛୋଟ୍ ଛୋଟ୍ ଟା ମାନେ ସେ ମାଛ ମାନେ ଆନଲୁଁ ଆମର୍ ଘରେ ରାନ୍ଧିକରି ଖାଇଲୁଁ ବହୁତ ଭଲ୍ ଲାଗ୍ଲା ଆର୍ ମାଛ ଖାଏଲେ ବହୁତ୍ ଭଲ୍ ଲାଗ୍ସି ବହୁତ୍ ଭଲ୍ ଲାଗ୍ସି